ଜଗତସିଂହପୁର ଜିଲ୍ଲା ଯେହେତୁ ଉପକୂଳ ଉପକୂଳ ଅଞ୍ଚଳରେ ଆସୁଛି ତେଣୁ ଜଗତସିଂହପୁର ଜିଲ୍ଲାରେ ଏପଟେ ଚିଙ୍ଗୁଡ଼ି ଆଉ କଙ୍କଡ଼ା ବହୁତ ପ୍ରସିଦ୍ଧ ଆଉ ସେ ପ୍ରସ୍ତୁତ କରିବା ପ୍ରଣାଳୀ ମଧ୍ୟ ବହୁତ ସହଜ ଚିଙ୍ଗୁଡ଼ି କଙ୍କଡ଼ା ପ୍ରସ୍ତୁତ କରିବା ପାଇଁ ସାଧାରଣତଃ ଆମେ ମାଂସ ରୋଷେଇ କରିବା ପାଇଁ ଯେ ଯେଉଁ ଯେଉଁ ଉପାଦାନ ସବୁ ଦରକାର ଚିଙ୍ଗୁଡ଼ି କଙ୍କଡ଼ା ପାଇଁ ଏହିଇସବୁ ଉପାଦାନ ଦ୍ୱାରା ଆମେ ଚିଙ୍ଗୁଡ଼ି ଓ କଙ୍କଡ଼ା ସ୍ଵାଦିଷ୍ଟ ଭାବେ ପ୍ରସ୍ତୁତ କରିପାରିବା ଆମ ଜିଲ୍ଲାର ସଂସ୍କୃତି ଓ ଐତିହ୍ୟ ବହୁତ ଉନ୍ନତ ଶିକ୍ଷା ବାଣୀ କ୍ଷେତ୍ର ବୋଲି ଆମ ଜିଲ୍ଲାକୁ ବାଣୀ କ୍ଷେତ୍ର ବୋଲି ମଧ୍ୟ କୁହାଯାଏ ଆମର ପାରମ୍ପରିକ ଖାଦ୍ୟ ତ ଚିଙ୍ଗୁଡ଼ି କଙ୍କଡ଼ା ପାନ ଜାଗା ଆମର ଜଗତସିଂହପୁର ଜିଲ୍ଲା ସାଂସ୍କୃତିକ ମହତ୍ତ୍ୱ ଏଠାରେ ରଜପର୍ବ ହୋଲି ଦୀପାବଳି ବହୁତ ଧୁମ୍ଧାମର ସହିତ ପାଳନ କରାଯାଏ ଆଉ